ଓଡ଼ିଶାର ବିଭିନ୍ନ ଅଞ୍ଚଳ ମଧ୍ୟରେ ପ୍ରମୁଖ ସାଂସ୍କୃତିକ ପାର୍ଥକ୍ୟ ହଉଛି ଜୀବନ ଶୈଳୀରେ ଭୂଗୋଳ ଯେମିତିକି ଇତିହାସ ଉପରେ ନିର୍ଭର କରିଥାନ୍ତି ସେ ପାଣିପାଗ ହେଉଛି ଯେମିତି କୋରାପୁଟରେ ସେତେ ବର୍ଷା ହୋଇନଥାଏ ବହୁତ ଖରା ହୁଏ ଏବଂ ଯଦି ବର୍ଷା ଦିନର ପାଣିପାଗ ଯଦି ନର୍ମାଲ ଥାଏ କୋରାପୁଟରେ ଏବଂ ବୁଟେଶ୍ଵର ଆଉ ଯେତିକି ଦଳ ଏରିଆ ଯାକ ଅଛି ସବୁ ପୁରା ବନ୍ୟା ସେ ପାଣିପଖରେ ବହୁତ ବର୍ଷା ହୁଏ ସଆଡ଼େ ସୋ ଏତିକି ଜୀବନରଶୈଳୀର ପାଣିପାଗ ଅନୁକରଣ ଏବଂ ଇତିହାସ ଉପରେ ନିର୍ଭର କରି ବିଭିନ୍ନ ଏତ ଇତିହାସ ଉପରେ ଲୋକମାନେ ବହୁତ ନିର୍ଭର କରିଥାନ୍ତି ଯେଉଁଟା ଆଗୁରୁ ଚାଲି ଆସିଛି ସେଇଟା ବି ବି ହେବ ଏମିତି ସେମିତି ଏବଂ ଇତିହାସରେ ଏମିତି ଲୋକମାନେ ବା ଇଏମାନେ ସବୁତି କରିଥିଲେ ଆମେ ବି ଏମିତି ରହିବା ତ ଆମେ ବି ଏମିତି କରିବାକୁ ଏବଂ ଖାଦ୍ୟ ବ୍ୟବସାୟରେ ଖାଦ୍ୟ ବ୍ୟବସାୟରେ ଯେମିତି ଆମ କୋରାପୁଟର ଖାଦ୍ୟ ଅଲଗା ଖା ଖାଉ ଆମେ ସୋ ସେମିତି ଭୁବନେଶ୍ୱର ବା ଆଉ ଯେଉଁଠିବି ତ ତାଙ୍କର ଖାଦ୍ୟ ଅଲଗା ହୋଇ ରହିଥାଏ ଆମେ ଯେଉଁଗୁଡ଼ା ଖାଉଛୁ ତାଙ୍କେ ଖାଇବାଟା ତାଙ୍କୁ ବହୁତ ଅଲଗା ଏବଂ ବହୁତ ଅଲଗା ହେଇଥାଏ